ଆମେ ନିତିଦିନିଆ ଜୀବନରେ ମୋବାଇଲ ନେଟ୍ ଖେଳ ଛାଡ଼ିକିନା ଆମେ ଯେନ୍ ଭଟାରେ ଆମେ ଖେଳୁସୁଁ କ୍ରିକେଟ ଫୁଟବଲ ଭଲିବଲ କବାଡ଼ି ଖୋଖୋ ଇ ଯେନ୍ ଖେଳ ଖେଳୁସୁଁ ହେଟା ଖେଲ୍ବାର କଥା ହେଟା ଯଦି ଆମେ ଖେଲ୍ମା ତ ଆମର ଦିହିରେ ଯେନ୍ ରକ୍ତ ଅଛେ ସେଟା ଚଳପ୍ରଚଳ ଠିକ୍ ହେବା ଆମକୁ ଯେନ୍ ରୋଗ ହେସି ସେଟା ନାଇଁ ହୁଏ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼୍ବା ଆର୍ ଆମକୁ ଫୁର୍ତ୍ତୀ ଲାଗ୍ବା ଆମେ ଠିକ୍ ରହେମା ହେଲେ ଆମେ ଏବେ କାଁ କରୁଛୁ ସବୁ ମୋବାଇଲ ରେ ଖେଲୁଛୁଁ ଯାହାଦ୍ୱାରାକି ଆମର ଆଖି ଖରାପ୍ ହେଉଛେ ଆର୍ ଦିହ ଅସୁସ୍ଥ ହେଇଯାଉଛୁଁ ଯାହାଦ୍ୱାରା ଆମେ କିଛି କାମ୍ କର୍ବାକେ ମନ ନାଇଁ ଲାଗ୍ବାର୍ କିଛି ମନ ନାଇଁ ଲାଗ୍ବାର୍ ସେଥିର ଲାଗି ଆମକୁ ଅଧିକା ବାହାର ଖେଲ ଖେଲ୍ବାକେ ଦରକାର ହେଲା କ୍ରିକେଟ ଫୁଟବଲ ଭଲିବଲ ଖୋଖୋ କବାଡ଼ି ଇ ସବୁ ଜିନିଷ୍ ଖେଲ୍ ଲେ ଦେହ ଠିକ୍ ରହିବା